ଖୋର୍ଦ୍ଧା ଜିଲ୍ଲା ରେ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ମାନ ଗଢ଼ି ଉଠିଛି ତନ୍ମଧ୍ୟରୁ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା କେନ୍ଦ୍ର ଏବଂ ଆଇ ଆଇ ଟି ଏବଂ ଧନ୍ଦାମୂଳକ ଶିକ୍ଷା ପାଇଁ ସ୍କିଲ ଇଣ୍ଡିଆ ମଧ୍ୟ ଏଠାରେ ପ୍ରତିଷ୍ଠିତ ଏବଂ ବିଭିନ୍ନ ମହା ବିଦ୍ୟାଳୟ ପଚାଶ ରୁ ଉର୍ଦ୍ଧ୍ବ ଉଚ୍ଚବିଦ୍ୟାଳୟ ଏବଂ ବିଭିନ୍ନ ପ୍ରକାର ବାଣିଜ୍ୟିକ ଶିକ୍ଷାକେନ୍ଦ୍ର ମଧ୍ୟ ଅବସ୍ଥିତ ଏଠାରେ ପ୍ରତି ବର୍ଷ ଶହ ଶହ ବିଦ୍ୟାର୍ଥୀ ବୈଜ୍ଞାନିକ ଇଞ୍ଜିନିଅର ଡକ୍ଟର ହିସାବରେ ଏଠୁ ସୃଷ୍ଟି ହେଉଛନ୍ତି ଏବଂ ସାରା ଓଡ଼ିଶା ର ଶିକ୍ଷାର ପ୍ରାଣକେନ୍ଦ୍ର କହିଲେ ଖୋର୍ଦ୍ଧା ଜିଲ୍ଲା ଅତ୍ୟୁକ୍ତି ହବନାହିଁ ଖୋର୍ଦ୍ଧାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଦିନକୁ ଦିନ ଗଢ଼ିବାରେ ଲାଗିଛି ଏବଂ ଭାତର ବର୍ଷର ବହୁ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ଏ ଖୋର୍ଦ୍ଧା ଜିଲ୍ଲାରେ ହିଁ ଅବସ୍ଥିତ